ମୋର କ୍ଲାସ ସରିଲା ପରେ ମୋ ବାପା ସାଙ୍ଗେର୍ ମୋବାଇଲ କିଣିବା ପାଇଁ ଯାଇଥିଲି ଆଉ ସେ ମୋବାଇଲ କିଣିକି ଆଣିଲି ନୁଆରେ ତାପରେ ମୁଁ ଘରେ ଆଣିଲି ଆଉ ଚାର୍ଜ ଟିକେ ଅଧା ଥିଲା ତ ଏଇ ଚାର୍ଜ ବସାଇଲି ଚାର୍ଜର ଗୋଟେ ଘଣ୍ଟାରେ ଫୁଲ୍ ଚାର୍ଜ ହେଇଗଲା ତାପରେ ଆମର କେତେ ଦିନ କୋଡ଼ିଏ ଦିନ ପରେ ଆମେ ଚାର୍ଜର ସମାନ ଚାଲୁଥିଲା ତାପରେ ତାପରେ ମୋ ଚାର୍ଜର ଚୋରି ହେଇଗଲା ତ ସେଟା ବସଷ୍ଟାଣ୍ଡରେ ଆସିକି ନୂଆ ଚାର୍ଜର ଗୋଟେ କିଣିଲି ସେଇଟା ଫାଷ୍ଟ କେତେ ଦିନ ଭଲରେ ଚାଲିଲା ଜଲ୍ଦି ଚାର୍ଜ ହେଇଯାଉଥିଲା ତାପରେ ଚାର୍ଜର ଟିକେ ଖରାପ ହେଇ ଆଇଲା ଟିକେ ଫୁଲି ଗରମ ହେଇ ଯାଉଥିଲା ଜଲ୍ଦି ଫୋନ ବି ଚାର୍ଜ ସେତେ ହଉନଥିଲା ସେଇଟା ପାଇଁ ସେଇଟା ପାଇଁ ଏକ୍ ଚାର୍ଜର ନେବାର ନାଇଁ ଅରିଜିନାଲ ଚାର୍ଜର ହିଁ ଡବା ସାଙ୍ଗରେ ଆସିଥିବ ସେଇଟା ହିଁ ନେବାର୍ ଆଉ ସେଟା ଟିକେ ସେଫ୍ ଥିବ ଆଉ ସେ ବସ୍ଷ୍ଟାଣ୍ଡ୍ର ଚାର୍ଜର ମାନେ ଟିକେ ସେକେଣ୍ଡ ହ୍ୟାଣ୍ଡରେ ଥିବ କେମିତି ବି ଥିବ ଟିକେ ଖରାପ ଥିବ ତ ତାରା ପାଇଁ ଚାର୍ଜର